ହ୍ୟାଲୋ ବାଦଲ ଭାଇ ଭଲ ଅଛୁକିରେ କ'ଣ କରୁଛୁ ସାଙ୍ଗ ଆଉ ଆଜିକାଲି କ'ଣ କରୁଛୁ କିରେ ମୁଁ ଗୋଟେ ଖେଳ ପ୍ରତିଯୋଗିତାରେ ଆସିଛି ଆଉ ଏଠି ମୋତେ ସାର୍ଟିଫିକେଟ୍ ମାଗୁଛନ୍ତି ସାଙ୍ଗ ତୁ ଟିକିଏ ସାହାଯ୍ୟ କରେ ଆମ ଘରେ ଯାଇକି ମୋର ସାର୍ଟିଫିକେଟ୍ ଆଉ ମୋର ଡକ୍ୟୁମେଣ୍ଟ୍ ମାଗିକି ମୋତେ ଟିକିଏ ଫୋନ୍ରେ ଫଟୋ ଉଠାଇକି ସେଣ୍ଡ୍ କରେ ସାଙ୍ଗ ନହେଲେ ମୁଁ ପ୍ରତିଯୋଗିତାରେ ପ୍ରତିଯୋଗିତାରେ ନେଇପାରିବି ନାହିଁ ସେଥିପାଇଁ ତୁ ମୋତେ ସାହାଯ୍ୟ କରେ ଭଲ ହୁଅନ୍ତା ଆଉ ମୁଁ ବି ଖୁସି ହୁଅନ୍ତି ସାଙ୍ଗ ଜଲ୍ଦି ଟିକିଏ ମୋର ସାର୍ଟିଫିକେଟ୍ ପଠାଇଦେ ସାଙ୍ଗ ଆଉ ଡକ୍ୟୁମେଣ୍ଟ୍ ମଧ୍ୟ ପଠାଇଦେ